ବର୍ତ୍ତମାନ ସମୟରେ ବହୁତ ଲୋକ ଚାଷରେ ନିୟୋଜିତ ହେବାକୁ ଚାହୁଁନାହାଁନ୍ତି ଯଦିଓ ତାଙ୍କ ପରିବାରର ଅନ୍ୟ ଲୋକମାନେ ଏଥିରେ ନିୟୋଜିତ ଅଛନ୍ତି ଯେପରିକି ଦେଖିବାକୁଗଲେ ଯେଉଁ ଘରେ ବାପା ମାଁ ଦୁଇଜଣଯାକ ଚାଷକାର୍ଯ୍ୟ କରୁଛନ୍ତି ସେମାନେ ଭଲ ପଇସା ରୋଜଗାର କରି ନିଜ ପିଲାମାନଙ୍କୁ ବାହାରେ ପାଠପଢ଼ାଇ କିଏ ଡାକ୍ତର କରିବାକୁ ଚାହିଁଲାଣି ତ କିଏ ଇଞ୍ଜିନିୟର କରିବାକୁ ଚାହିଁଲାଣି ସେମାନେ ଚାହୁଁନାହାଁନ୍ତି ଯେ ତାଙ୍କ ପିଲାମାନେ ଚାଷକାର୍ଯ୍ୟରେ ବା କୃଷିକାର୍ଯ୍ୟରେ ନିୟୋଜିତ ହୁଅନ୍ତୁ ବୋଲି ପ୍ରକୃତରେ ଏଇଟା ଭାବିବା ନିହାତି ଭୁଲ୍ କାହିଁକିନା କୃଷି ହିଁ ଆମର ମୁଖ୍ୟ ସଂସ୍ଥା ଜୀବନଯାପନ କରିବାପାଇଁ କୃଷିଟା ନିହାତି ଦରକାର ଯଦି ଆମେ ଖାଇବାକୁ ହିଁ ଗଣ୍ଡେ ନପାଇବୁ ତାହେଲେ ଆମେ କ'ଣ କାମ କରିପାରିବୁ କୁହନ୍ତୁ ତେଣୁ କୃଷକଭାଇଙ୍କର ଅବଦାନ ତ ବହୁତ ବର୍ତ୍ତମାନ ସମୟରେ ସରକାର ଦୁଇଟଙ୍କିଆ ଚାଉଳ ଯୋଗେଇ ଦଉଛନ୍ତି ରାସନକାର୍ଡ଼ ଯୋଗେ ତେଣୁ ଲୋକମାନେ ଭାବୁଛନ୍ତି ଆମେ ତ ଚାଉଳ ପାଇଯାଉଛୁ ଗହମ ପାଇଯାଉଛୁ ତେଣୁ ଆମର ଆଉ ଚାଷ କରିବା ଦରକାର ନାହିଁ ଓ ଆମର ବାହାରେ ଯାଇ ଚାକିରି କରିବା ନିହାତି ଦରକାର ବଡ଼ବାବୁ ହେଇ ବସିବେ ତେଣୁ ମୋ ମତରେ କିନ୍ତୁ କୃଷିର ଗୁରୁତ୍ଵ ନିହାତି ବହୁତ ଅଛି ତେଣୁ ଓଡ଼ିଶାରେ କୃଷିକୁ ପ୍ରୋତ୍ସାହନ ମିଳିବା ଦରକାର କୃଷକ ଭାଇମାନେ ପିଲାମାନଙ୍କୁ କୃଷକ ବନେଇବା ଆଗେ ଜରୁରୀ ଡାକ୍ତର ଇଞ୍ଜିନିୟର ନ ବନେଇ ବରଂ କୃଷକ ବନେଇବା ନିହାତି ଜରୁରୀ ଏପ୍ରତି ସମସ୍ତେ ସଚେତନ ହେବା ଦରକାର